ଆଧୁନିକ ଦୁନିଆରେ ଓଡ଼ିଆ ଭାଷା କେଉଁ ଆଗାମୀ ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବୁଛନ୍ତି ତ କହିବାକୁ ଗଲେ ଆଧୁନିକ ଦୁନିଆରେ ଓଡ଼ିଆ ଭାଷାର ସମସ୍ୟା କିଛି ନାହିଁ କିନ୍ତୁ ବର୍ତ୍ତମାନ ଆମର ରାଷ୍ଟ୍ରୀୟ ଭାଷା ହିନ୍ଦୀ ଚାଲୁଥିବାରୁ ରାଷ୍ଟ୍ରୀୟ ଭାଷା ହିନ୍ଦୀରେ କିଛି ସମସ୍ୟା ନାହିଁ କିନ୍ତୁ ଓଡ଼ିଆ ବାହାର ଦେଶରେ ଚାଲୁନାହିଁ ଓଡ଼ିଆକୁ କିଛି ରାଷ୍ଟ୍ର ତରଫରୁ ରାଷ୍ଟ୍ରରେ ଯଦି ଚାଲୁ କରାଯାଆନ୍ତା ଓଡ଼ିଆ ଭାଷାର କିଛି ଅଭିବୃଦ୍ଧି ଘଟନ୍ତା ତା'ହେଲେ ଭଲ ହୁଅନ୍ତା ଆଉ ସମସ୍ତେ ବି ଓଡ଼ିଆ ଭାଷାରେ କଥା ହେଲେ ଭଲ ହୁଅନ୍ତା ଆମ ଓଡ଼ିଶାରେ ସିନା ଓଡ଼ିଆ ଭାଷା ଚାଲୁଛି କିନ୍ତୁ ବାହାର ପ୍ରଦେଶରେ ହିନ୍ଦୀ ଗୁଜୁରାତି ତେଲେଙ୍ଗାନା ଇତ୍ୟାଦି ଇତ୍ୟାଦି ଭାଷା ଅଛି ସେମାନେ ଅଲଗା ଅଲଗା ହିସାବରେ କଥା ହେଉଛନ୍ତି ତେଣୁ ମୋର ସରକାରଙ୍କୁ ରିକ୍ୱେଷ୍ଟ ରହିବ କି ଓଡ଼ିଆ ଭାଷାଟି ଆମର ରାଷ୍ଟ୍ର ତରଫରୁ ଚାଲୁ ହେଉ ଏବଂ ରାଷ୍ଟ୍ରରେ ବି ଓଡ଼ିଆ ଭାଷାରେ ପରିଗଣିତ ହେଉ ଯାହାକି ଓଡ଼ିଆ ଭାଷା ବୋଲି ଗୋଟେ ପାଠପଢ଼ା ବହିରେ